ମୋର ପ୍ରିୟ ଖାଦ୍ୟ ପ୍ରସ୍ତୁତିରେ ଗୋଟିଏ ଖାଦ୍ୟ ରହିଛି ତାହା ହେଲା ମାଂସ ତରକାରୀ ଏଇ ମାଂସ ତରକାରୀ ମୋ'ର ଖାଇବା ପାଇଁ ସାଙ୍ଗମାନେ ଅତି ପସନ୍ଦ କରିଥା'ନ୍ତି ଏହାକୁ ମୁଁ କିପରି ପ୍ରସ୍ତୁତ କରିଥାଏ ସେମାନେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥା'ନ୍ତି କାରଣ ତା'ଙ୍କୁ ବହୁତ ପସନ୍ଦ ଲାଗେ ଏହି ମାଂସରେ ମୁଁ ଏମିତି ଜିନିଷ ବା ମସଲା ଗୁଡ଼ିକ ପକାଇଥାଏ ଯାହା ସେମାନଙ୍କୁ ଅତି ରୁଚିକର ଲାଗେ ଆଉ ଖାଇବା ପାଇଁ ସେମାନଙ୍କୁ ପସନ୍ଦ ଲାଗେ ସେମାନେ ଏହାକୁ କିପରି ରାନ୍ଧେ ମୁଁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥା'ନ୍ତି ଏହାକୁ ମୁଁ ରାନ୍ଧିବା ଶୈଳୀ ମଧ୍ୟ ସେମାନଙ୍କୁ ଶିଖାଇ ଦେଇଥାଏ ସେମାନେ ଚାହିଁଲେ ସେମାନେ ମୋତେ କୁହନ୍ତି ଯେ ତୁ ମାଂସ ତରକାରୀ ରାନ୍ଧି ଆମକୁ କିଛି ଦିଅ ତାହା ମୁଁ ତାଙ୍କୁ ଟିଫିନ ମାଧ୍ୟମରେ ମୋତେ ସାଙ୍ଗମାନଙ୍କୁ ଅର୍ଡ଼ର କରି ଦେଇ ଦେଇଥାଏ